ଦ୍ୱିତୀୟ ଉତ୍ପାଦ ଯେମିତିକି ଆମ ଫେସ କ୍ରିମ୍ ସେଇ ଫେସ୍ କ୍ରିମ୍କୁ ଆମେ ଭଲ ବୋଲି ୟୁଜ୍ କରୁଛୁ କିନ୍ତୁ କେ କେତେକ ଫେସ କ୍ରିମ୍ ଅଛି ଯେଉଁ ଟାକି ଆମ ଫେସ ଉପରେ ନେଗେଟିଭ୍ ପ୍ରଭାବ ପକାଉଛି ଯେମିତିକି ଆମ ଫେସରେ ବହୁତ ପ୍ରକାରର ଜିନିଷ ବାହାରି ଯାଉଛି ଯେଉଁଥି ପାଇଁକି ଆମର ଫେସ୍ ଅସୁନ୍ଦର ଦେଖାଯାଉଛି ଆମେ ସୁନ୍ଦର ଦେଖାାଯିବା ପାଇଁ ଫେସ କ୍ରିମର ବ୍ୟବହାର କରୁ କିନ୍ତୁ ଆମେ ଯଦି ଅସୁନ୍ଦର ଦେଖାଯିବା ତାହେଲେ ଆମେ କାହିଁକି ସେ ଫେସ କ୍ରିମ୍ ବ୍ୟବହାର କରିବା ମୁଁ ମତରେ ସେଇ ଦ୍ୱିତୀୟ ଉତ୍ପାଦ ଫେସ୍ କ୍ରିମ୍ ଜମା ବି ଠିକ ନୁହେଁ